ଘରେ ଆମେ ଗୃହପାଳିତ ପଶୁ ହିସାବରେ ଗାଈକୁ ପସନ୍ଦ କରୁ ଗାଈ ଏକରେ ଗାଈକୁ ଦେବତା ଭଳିଆ ମାନୁ ଗାଈକି ଗହ୍ମାପୂର୍ଣ୍ଣିମା ଦିନ ଗୋରୁ ପୂଜା ହୁଏ ଗାଈକୁ ଗାଈଟି ଘରେ ରହିଲେ ଗାଈର କ୍ଷୀର ଦୁହିଁ ବିକ୍ରି କରିକି ସେଥିରୁ ଚଳୁ ଛେନା କ୍ଷୀର ଦହି ଇତ୍ୟାଦି ହୁଏ ଗୋବରର ଘଷି ବିକ୍ରି କରିବି କିଛି ଲାଭପାଉ ଏହିଭଳି ହିସାବରେ ଗାଈଟି ରଖିବା ପାଇଁ ଭଲପାଉ